ହ୍ୟାଲୋ ରାମ ବାବୁ ମୁଁ ଆପଣଙ୍କ ଦୋକାନ ଦୋକାନରୁ କିଛି ଖାଦ୍ୟ ଅର୍ଡ଼ର୍ କରିଥିଲି ଏବଂ ତାକୁ ବାତିଲ କରିବା ପାଇଁ ଚାହୁଁଛି ଆପଣ ବାତିଲ କରିଦିଅନ୍ତୁ